ପକ୍ଷୀର୍ କଥା କହେମା ବେଲେ ବହୁତ୍ ଗୁଡ଼େ ପକ୍ଷୀ ଅଛନ୍ ଆରୁ ବହୁତ୍ ପକ୍ଷୀମାନେ ବି ଗାଁ ଗହଲି ଆଡେ ଦେଖ୍ବାର୍ଲାଗି ମିଲ୍ଶି ଚଟିଆ ଠାରୁ ଆରମ୍ଭ କରି କରି ବଡ଼୍ ବଡ଼୍ ପକ୍ଷୀମାନେ ବହୁତ୍ଟେ ପକ୍ଷୀ ଇହାଦେ ଅଛନ୍ ବାକି ଆଗ ଯେନ୍ ପକ୍ଷୀ ଗୁଟେ ଦେଖାଯାଉଥିଲା ଯେନ୍ଟାକି ଶାଗୁଣା ଆମର୍ ସମ୍ବଲ୍ପୁରୀଥି କହେବାର୍ଥି ଗଲେ ଯେ ରାବଣ୍ ବଲ୍ସନ୍ ସେଟା ଇହାଦେ ଦେଖ୍ବାର୍ ଲାଗି ନି ମିଲ୍ବାର୍ ସେଟା ବଢ଼ିଆ ବଢ଼ିଆ ପକ୍ଷୀ ମାନେ ଗୁଟେ ଗୁଟେ କରି ଆଉଚନ୍ ଯେନ୍ତାକଲେ ବି ଦଶ୍ କେ ଜି ପନ୍ଦ୍ର କେ ଜି ଲେଖାନ୍ ହେବା ବଢ଼େ ବଢ଼େଟା କେନୁ କାଁ ଯଦି ମୁର୍ଦାର୍ ଫୁର୍ଦାର୍ ପଡ଼ିଛେ କି ଭାବି ନଉନ୍ କେନ୍ ଛେଲ୍ ମେଢ଼ି ମରିଗଲା ତାହାକେ ଯାଇକରି ଆମେ ଯେତେବେଲେ ବାହାରେ ପକଉଥିଲୁ ସେତ୍କି ବେଲେ ସେମାନେ ରାବଣ୍ ବା ଶାଗୁଣାମାନେ ସେନିକେ ଆସନ୍ ସେନ ସବୁ ସେ ମାଂସ ଫାଂସ ସେମାନେ ଚିରିିକରି ଖଅନ୍ ଆର୍ ପରିବେଶ୍କେ ବହୁତ୍ ସଫା ସୁତର୍ ରଖନ୍ ଇହାଦେ ସେ ପକ୍ଷୀମାନେ ଦେଖ୍ବାର୍ ଲାଗି ତ ନେ ମିଲ୍ବାର୍ ପରିବେଶ୍ ସନ୍ତୁଲନ୍ ସାଥିର୍ଲାଗିି ବି ବିଗ୍ଡ଼ି ଯଉଛେ ସେ ପକ୍ଷୀର୍ କଥା କହେମା ବେଲେ ବଢ଼େ ବଢ଼େ ପକ୍ଷୀ ଆଜ୍ଞା ବଢ଼େ ବଢ଼େ ପକ୍ଷୀ ଆଉ ସେ ପକ୍ଷୀମାନ୍କୁ ବହୁତ୍ଟେ ଯେନ୍ ଠାନ୍କେ ଯିବେ ବହୁତ୍ଟେ ଯିବେ ଗୁଟେ ଜୁଡ଼େ ନିଜନ୍ ତାର୍ ମାନେ ଶହ ଶହ ପକ୍ଷୀକୁ ଯେନ୍କେ ଯିବେ ଗୁଟେ ଠାନ୍କେ ଯିବେ ଗୁଟେ ପକ୍ଷୀକେ ସେଟା ଦେଖିଦେଲା କେନ କାଣା ଗୁଟେ ଖାଦ୍ୟ ଅଛେ ବଏଲେ ବାକି ସେ ଯିବା ତାକର୍ ସେ ପରିବାର୍ ସେ ତାକର୍ କୋଷ୍ଟ୍କେ ଯେନ୍ ପକ୍ଷୀ ବି ଥିବେ ସମସ୍ତଙ୍କୁ ଡାକି ଆନ୍ବା ସେ ଆର୍ ସମସ୍ତେ ମିଶିକରି ସେ ଖାଦ୍ୟ ଖାଇବେ ଯେନ ସେମାନେ ବି ଯିବେ ଗୁଟେ ଝୁଣ୍ଡ୍ ହେଇକରି ଯିବେ ଏକା ହେଇକିରି ଯିବେ ଆର୍ କାହାକେ ଡରନ୍ ନାଇ ଜାଣା ବଲେ ତଣା କରି ପକାବେ ବୁହି ନେଇ ଯିବେ କାହାକେ କେନ କାଣା ହେଲା ବେଲେ ବି ଝାପି ଦେବେ ଏନ୍ତା ପ୍ରକାର୍ ପକ୍ଷୀ ବଢ଼େ ବଢ଼େ ପକ୍ଷୀମାନେ ସେଟା ସେ ପକ୍ଷୀମାନେ ଇହାଦେ ଦେଖ୍ବାର୍ ଲାଗି ନି ମିଲ୍ବାର୍ ଆରୁ ଇହାଦେ ତ ବହୁତ୍ଟେ ପକ୍ଷୀ ଦେଖ୍ବାର୍ଲାଗି ନି ମିଲ୍ବାର୍ ବାକି ଇ ଯେନ୍ ଶାଗୁଣା ବା ରାବଣ୍ଟା ଇଟା ବହୁତ୍ କମ୍ ଦେଖ୍ବାର୍ଲାଗି ନି ତ ମିଲ୍ବାର୍ ବହୁତ୍ କମ୍ କାଣ ନେଇମିଲ୍ବାର୍ ଏକା ଦେଖ୍ବାର୍ ଲାଗି